ହଁ ମୁଁ ପାଞ୍ଚୋଟି ତାରିଖ କହିପାରିବି ସେଗୁଡ଼ିକ ହେଲା ଏକେ ତିନି ଉଣେଇଶହ ସତୁରୀ ପାଞ୍ଚ ଚାରି ଉଣେଇଶହ ବୟାଅଶୀ ତିନି ଆଠ ଉଣେଇଶହ ଏକଚାଳିଶ ନଅ ପାଞ୍ଚ ଉଣେଇଶହ ସତୁରୀ ତିନି ଆଠ ଦୁଇ ହଜାର ବାଇଶି